ମୋର ଗୋଟିଏ ଗାଈ ଅଛି ଗାଈର ଛୋଟ ବାଛୁରୀଟିଏ ଅଛି ସେ ଗାଈର ବାଛୁରୀ ନାଁ ମୁଁ ଝୁମୁରି ଦେଇଛି ଆଉ ଗାଈଟି ଡେଲି ସକାଳେ ଉଠିଲେ ତାକୁ ଖୋଇବି ଆଉ କୁଟା ଲଡ଼ା ଦେବି ଖାଇବ ତା ପରେ ଗାଈ ବାଛୁରୀକି ବି ପୁରା ପନ୍ଦର ଦିନେ ଥରେ ସେମାନଙ୍କୁ ଗାଧୁଇ ପାଧୁଆ କରାଯାଏ ପରିଷ୍କାର ପରିଚ୍ଛନ ଗୋବର ଇଏ ଗାଈ ଗୁହାଳକୁ ଇଏ କରି ପୋଛା ପୋଛି ଘାସ ବି ଖାଆନ୍ତି ମୁଁ ସେମାନଙ୍କର ଯତ୍ନ ବହୁତ ଭଲ ଭାବେ ନିଏ ଆଉ ବହୁତ ଭଲ ବି ପାଏ ଆଉ ବାଛୁରୀକି ଗାଈକି ତା କୁକୁର କୁକୁର ଅଛି ଗୁଜୁ ନାଁ ତାର ତାକୁ ବହୁତ ଭଲ ଭାବେ ଆମେ ରଖୁ ଡେଲି ତାକୁ ଗାଧୁଆ ପାଧେୟ କରୁ ଖାଇବାକୁ ଦଉ ଇଏ ଭାତ ଚିକେନ ମିଶେଇକି ତାକୁ ଖାଇବାକୁ ଦବୁ ପାଖେରେ ଶୋଇବ ପରା ହେଇକି ତାର ବେଡ଼ ଭଳିଆ ହେଇଛି ସେ ରୁମରେ ଆମ ପାଖରେ ଶୁଏ ଏବଂ ବହୁତ ଭଲ ଲାଗେ ଆଉ ଘରର ପୁରା ଜଗିକି ରହିଥବ ଗାଈ କୁ କୁକୁର ଗାଈ ବିଲେଇ ବି ଅଛନ୍ତି ଆମେ ତାଙ୍କ ଯତ୍ନ ନଉଛୁ କ୍ଷୀର ଦଉ ଖାଇବା ପାଇଁ ବିଲେଇ ଛୁଆ ତା ପରେ ମାଁ ଏମିତି ଆମ ଘରେ ବହୁତ ପଶୁମାନଙ୍କୁ ବହୁତ ଭଲ ପାଉ